ଆମେ ସାଧରଣତଃ ସ୍କୁଲ୍ରେ ପଢ଼ିଲାବେଳେ ବିଭିନ୍ନପ୍ରକାର ଚିତ୍ରାଙ୍କନର କରିଥାଉ ଆଉ ସେହି ଯେଉଁ ଚିତ୍ରାଙ୍କନ କରୁ ବ୍ଲାକ୍ବୋର୍ଡ଼ରେ ଏବଂ ଖାତାରେ ପେନ୍ସିଲ୍ରେ ସେ ଚିତ୍ର ଆମେ ଆଙ୍କିଥାଉ ଏହି ଯେଉଁ ଚିତ୍ର ଆମେ ପ୍ରାଥମିକ ସ୍ତରରେ କରିଥାଉ ସେଇଟା ମୋତେ ଭବିଷ୍ୟତରେ ପ୍ରେରଣା ଦେଇଛି ମୁଁ କେମିତି ଏକ ଚିତ୍ରକର ହେବି ଏବଂ ଏହି ଯେଉଁ ଚିତ୍ରରେ ମଧ୍ୟ ଗୋଟେ କେରିଅର୍ ଗଢ଼ିବି ତେଣୁ ଏଇଟା ମଧ୍ୟ ମୋର ଲକ୍ଷ୍ୟ ରହିଛି ଆମେ ଯଦି ଦେଖିବା ଓଡ଼ିଶାରେ ମଧ୍ୟ ଏହି ଯେଉଁ ଚିତ୍ର ଆଉ କଳା ମହାବିଦ୍ୟାଳୟ ମଧ୍ୟ ରହିଛି ଚାରୁକଳା ମହାବିଦ୍ୟାଳୟ ମଧ୍ୟ ରହିଛି ସେଠାରେ ଚିତ୍ର ଏବଂ କଳା ବିଷୟରେ ବହୁତ ପାଠ୍ୟକ୍ରମ ରହିଛି ଯଉଁଟାକି ବହୁତ ପିଲା ସେହି ପାଠ୍ୟକ୍ରମକୁ ପଢ଼ି ତାଙ୍କର କ୍ୟାରିଅର୍ ମଧ୍ୟ ବନାଇଛନ୍ତି ସେଇଠୁ ମଧ୍ୟ ବିଭିନ୍ନ କଳାକାରମାନେ ମଧ୍ୟ ବାହାରିଛନ୍ତି ଆଉ ସେହି ଯେଉଁ କ୍ୟାରିଅର୍ ଚିତ୍ରରେ ବା କଳାରେ କ୍ୟାରିଅର୍ କରିବା ପାଇଁ ବିଭିନ୍ନପ୍ରକାର ସାହାଯ୍ୟ ସହଯୋଗ ମଧ୍ୟ ମିଳେ ସେହି କଳା ମହାବିଦ୍ୟାଳୟରୁ ସେଠାରେ ଯେଉଁ ଶିକ୍ଷକମାନେ ଅଛନ୍ତି ସେମାନେ ମଧ୍ୟ ବହୁତ ସାହାଯ୍ୟ କରନ୍ତି ପ୍ରୋତ୍ସାହନ ଦିଅନ୍ତି ଏଇଟା ମଧ୍ୟ ମୋର ଲକ୍ଷ୍ୟ ରହିଛି ଯେ ସେହି ଚାରୁକଳା ବିଦ୍ୟାଳୟରେ ପାଠ ପଢ଼ି ମହାବିଦ୍ୟାଳୟରେ ପାଠ ପଢ଼ି ମୁଁ କେମିତି ମୋର କଳା ଆଉ ଚିତ୍ରାଙ୍କନ ବିଷୟକୁ ଆଗେଇ ନେବି ଏବଂ ସେଗୁଡ଼ିକ ହାସଲ କରିବା ପାଇଁ ମୁଁ ଏହି ଯୋଜନା ରଖିଛି ମୋର ଦଶମ ଶ୍ରେଣୀ ପାସ୍ ହେଲାପରେ ସେହି ଚାରୁକଳା ବିଦ୍ୟାଳୟରେ ଯୋଗ ଦେବି ଏବଂ ସେଠାରେ ବିଭିନ୍ନପ୍ରକାର ଶିକ୍ଷକ ଯେଉଁ ଅଛନ୍ତି ସେମାନଙ୍କଠାରୁ ଚିତ୍ରାଙ୍କନ ବିଷୟରେ ଅଧିକ ଶିଖିବି ଏବଂ ଏହି ଚିତ୍ର ଆଙ୍କି ମଧ୍ୟ ମୁଁ ଦେଶ ବିଦେଶରେ ନାଁ କମେଇବି ବୋଲି ମୋର ଲକ୍ଷ୍ୟ ରହିଛି ସେ ଏବଂ ସେହି ଯେଉଁ ଚିତ୍ର ଆଙ୍କିବାରେ ଯେଉଁ ଆନନ୍ଦ ଥାଏ ବା ଆନନ୍ଦ ମୋର ରହିଛି ମୋର ଯେଉଁ ଖୁସି ରହିଛି ମୋର ଯେଉଁ ଲକ୍ଷ୍ୟ ରହିଛି ସେଥିରୁ ମଧ୍ୟ ମୋର ନିଜ ଜୀବନର ଗୁଜୁରାଣ ମଧ୍ୟ ମେଣ୍ଟାଇବି ଏବଂ ବହୁ ରୋଜଗାର କରି ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା ଜାରି ରଖିଛି